ଆମେ ଆମ ଗ୍ରାମର ଛାତ ଉପରେ କଣ୍ଟେନ୍ ବଗିଚା ଉପରେ ଟମାଟୋ ବାଇଗଣ ଓ ଫୁଲ ଗଛ ନାନାଦି ପ୍ରକାର ଗଛ ଲଗାଇଥାଉ ତାଦ୍ୱାରା ଖରାପଡ଼ି ଘିକୁଆଁରୀ ଗଛ ମଧ୍ୟ ମୁଣ୍ଡ ଥଣ୍ଡା ପାଇଁ ଲଗାଇ ଥାଉ ତାଦ୍ୱାରା ଆମେ ବହୁତ ଉପକୃତ ହେଇଛୁ ଓ ତାଦ୍ୱାରା ଆମେ ବାରି ପଟେ ଲମ୍ବା କରି କିଆରି କିିଆରି କରି ବେଉସା ବାଡ଼ି ବିଭିନ୍ନ ପ୍ରକାର ପିଆଜ ଟମାଟୋ କନ୍ଦମୂଳ ଆଳୁ ଇତ୍ୟାଦି ପନିପରିବା ଲଗାଇ ଆମେ ଘର ପ୍ରତି ଖାଇବାକୁ ହୁଏ ତା ଦ୍ୱାରା ଆମକୁ ମାର୍କେଟ୍କୁ ଦୁଇ ପଇସା ବିକିବା ପାଇଁ ହୁଏ ତା ଦ୍ୱାରା ଆମେ ବହୁତ ଲାଭବାନ ହେଇଛୁ ତେଣୁକରି ଆମେ ବଗିଚା ଦ୍ୱାରା ଲାଭବାନ ହେଇଛୁ ଓ କଣ୍ଟେନ୍ ବଗିଚା ଦ୍ୱାରା ମଧ୍ୟ ଲାଭବାନ ହେଇଛୁ ଅଭିଜ୍ଞତାରୁ ଆମେ ବହୁତ ଶିଖିଛୁ ଓ ଓ ଅନ୍ୟମାନଙ୍କୁ ମଧ୍ୟ ଶିଖାଇଛୁ